ସବୁଠାରୁ ଛୁଟି ବହୁତ୍ ଭଲ୍ ଲାଗସି ସନ୍ ଣ୍ଡେ ଛୁଟି ଗୋଟେ ଭଲ୍ ଲାଗସି ତା'ପରେ ଆମର ଅଫ୍ ଯେନ୍ ପଡ଼ଶି ଗୋଟେ ଅଫ୍ ପଡ଼ଶି ଆମର ୱିକ୍ଲି ଗୋଟେ ଅଫ୍ ପଡ଼ଶି ସେଟା ଗୋଟେ ବଢ଼ିଆ ଭଲ୍ ଲାଗସି ତା'ପରେ ଆମର୍ ଟୁର୍ ଯେନ୍ ଯାଈଂସୁ ଆମେ କମ୍ପାନୀର ଗୋଟେ ଟୁର୍ ଯାଇସୁଁ ସେଟା ଗୋଟେ ବଢ଼ିଆ ଲାଗସି ବାହାରକେ ବୁଲିଯିବା ମାନେ ଛୁଟି ମାନେ ଭଲ୍ ଲାଗସି ଆର୍ ମେନ୍ ହେଉଛି ଛୁଟି ଯେନ୍ତା କି ଆମେ ମେଡ଼ିକାଲ ଛୁଟି ନେସୁ ସେ ଜିନିଷ୍ ମାନକୁ ଭଲ୍ ଲାଗସି ଆରାମଦାୟକ ଛୁଟି ବୋଲେ ହେଟା ମେନ୍ ଜିନିଷ୍ ଛୁଟି ଆମର୍ ନେବାର୍ଟା ମେନ୍ ହେଉଛି ସନ୍ଡେ ସବକର୍ ଲାଗି ସନ୍ଡେ ଛୁଟି ବହୁତ୍ ବଢ଼ିଆ ଆରୁ ଆମର୍ ଗୋଟେ ଅଫ୍ ଯେନ୍ ପଡ଼ଶି ସେଟା ତ ବହୁତ୍ ବଢ଼ିଆ ଛୁଟି ହେ ଅଫ୍ଟା ହେଉଛି ଘର ଲୋକକୁ ଟାଇମ୍ ଦେଇହେସି ନିଜେ କେନ୍ କେ ଯାଇପାରସୁଁ ସେଟା ବହୁତ୍ ଭଲ୍ ଲାଗସି

ଆରାମ୍ ଛୁଟି ହେଉଛି ମେନ୍ଟା ଆଗରୁ ଛୁଟି ପଡ଼ଶି ଆମର ମାସ୍ର ଲାଷ୍ଟକେ ଯେନ୍ ଛୁଟି ପଡ଼ଶି ସେଟା ଗୋଟେ ବଢ଼ିଆ ବହୁତ୍ ବଢ଼ିଆ ଲାଗସି ସେଥିଲାଗି ବହୁତ୍ ଭଲ୍ ଲାଗସି